ମୁଁ ଦଶ ଦିନ ତଳେ ସିଫନ୍ ଶାଢ଼ୀ ଟେ କିଣିଥିଲି ସେ ରଙ୍ଗ ବି ବହୁତ ଭଲ ତାକୁ ବି ଛାପା ହୋଇଛି ବହୁତ ବଢ଼ିଆ ମୋତେ ଭଲ ଲାଗିଲା ସେହିଟା ତା'ରଙ୍ଗ ସାଙ୍ଗକୁ ଛାପାଟା ଭଲ ଦେଖା ଯାଉଛି ବି ମୋତେ ବି ଭଲ ଲାଗିଲା ମୁଁ ବି ପିନ୍ଧିଲେ ଭଲ ଲାଗିବ ବୋଲି ମୁଁ ସିଫନ୍ ଶାଢ଼ୀଟା ଆଣିଛି ବର୍ଷା ଦିନେ ଶୁଖିବା ପାଇଁ ଅସୁବିଧା ହେଉଛି ସୂତା ଶାଢ଼ୀଟା ସେଥିପାଇଁ ସିଫନ୍ ଶାଢ଼ୀଟା କୁ ଓଳାଇ ଦେଲେ ସେ ଭଲ ଶୁଖିଯିବ ଚଞ୍ଚଳ ବୋଲି ମୋତେ ସିଫନ୍ ଶାଢ଼ୀ ଭଲ ଲାଗିବାରୁ ମୁଁ କିଣିକି ଆଣିଛି